ମୋର ପ୍ରିୟ ଖାଦ୍ୟ ହେଉଛି ଶାଗ ଭଜା ମୁଁ ଶାଗ ଭଜା ହେଲେ ମୁଁ ଆଉ କୌଣସି ପରିବା କୁ ପସନ୍ଦ କରେ ନାହିଁ ଶାଗ ଶାଗ ଭଜା ଖାଇଲେ ଆଖି କୁ ଦୃଷ୍ଟି ଶକ୍ତି ବଢ଼େ ମୁଁ ସୁଜୁନା ଶାଗ କଳମ ଶାଗ ଖୋଷଳା ଶାଗ ପାଳଙ୍ଗ ଶାଗ ବୋଇତାଳୁ ଶାଗ ନାଉ ଶାଗ ଶାଗ ଯେତେ ପ୍ରକାର ର ଅଛି ମୁଁ ସବୁ ଶାଗ କୁ ହିଁ ମୁଁ ପସନ୍ଦ କରେ ଶାଗ ହେଲେ ମୁଁ ସକାଳୁ ଉଠି ଆଗ ମୁହଁ ଧୋଇକି ପଖାଳ ବଢ଼ିକି ମୁଁ ଆଗେ ଶାଗ ଭଜା ସାଙ୍ଗରେ ଖାଇ ନିଏ ତାପରେ ପରେ ମୁଁ ଯାହା କିଛି କାମ କରେ ଆମର ସବୁ ଆମର ସବୁ ଦିନ ପ୍ରଥମେ ଆମେ ଉଠିକି କାମ ଆଗରୁ ଆମେ ଫାଷ୍ଟ ଶାଗ ଭାଜି ଦିଏ ଶାଗ ଭାଜି ସାରି ପଖାଳ ଖାଇ ଦିଏ ତାପରେ ଆମେ ରୁଷେଇ ଆରମ୍ଭ କରୁ ଶାଗ ଶାଗ ଖାଇବା ଦ୍ଵାରା ଶାଗ ଖାଇବା ଦ୍ଵାରା ଆମକୁ ଭିଟାମିନ ମଧ୍ୟ ମିଳିଥାଏ ଶାଗ ରେ ଯେ କୌଣସି ଶାଗ ରେ ଭିଟାମିନ ଥାଏ ତେଣୁ ସବୁ ଦିନ ଖାଇବା ବେଳେ ସବୁ ଦିନ ଯାହା ନା ଯାହା ଶାଗ ଖାଇବା ଉଚିତ